ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଖରାପ ଅନ୍ୟ ରାଜ୍ୟ ତୁଳନାରେ ଏଠାରେ କେଉଁ ଯେଉଁ ମେଡ଼ିକାଲ୍ ମେଡ଼ିକାଲ୍ମାନ ଅଛି ସେଠାରେ ଡାକ୍ତରମାନେ ସବୁ ସମୟରେ ଉପସ୍ଥିତ ରହୁନାହାନ୍ତି ଯାହାଫଳରେ ରୋଗୀମାନେ ଡାକ୍ତରଖାନାକୁ ଗଲେ ବହୁତ ଅସୁବିଧା ଦ୍ୱାରା ସ୍ୱାସ୍ଥ୍ୟମାନ ହେଉଛନ୍ତି ଦଳରୁ ମାନଙ୍କୁ ଦଲାର୍ମାନେ ଡାକ୍ତରଖାନାରେ ରୋଗୀମାନଙ୍କୁ ଠାରୁ ପଇସା ଲୁଟି କରିବା ପାଇଁ ବିଭିନ୍ନ ଆଡ଼କୁ ଦୌଡ଼ାଉଛନ୍ତି ମେଡ଼ିକାଲ୍ରେ ଥିବା ମାନେ ନର୍ସମାନେ ରୋଗୀଙ୍କୁ ଠିକ୍ ଭାବେ ସେବା କରୁନାହାନ୍ତି ଡାକ୍ତରମାନେ ଠିକ୍ ଭାବରେ ଦେଖୁନାହାନ୍ତି ଯାହାଫଳରେ ରୋଗୀର ଯେଉଁ ରୋଗ ହୋଇଥାଏ ଠିକ୍ ହୁଏ ନାହିଁ ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ନ ଦେଖି ନର୍ସ

ନର୍ସିଂହୋମ୍ ଯିବାକୁ କୁହନ୍ତି ରୋଗୀଙ୍କ ବହୁତ ଖର୍ଚ୍ଚ କରିବାକୁ ଚାହାନ୍ତି ସରକାରୀ ଯେଉଁ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କାର୍ଡ଼ ବ୍ୟବସ୍ଥା କରନ୍ତି ତାହା ଡାକ୍ତରଖାନାରେ ରୋଗୀ ନେଇଯାଉଥିବା ମଧ୍ୟ ଡାକ୍ତରଖାନାରେ ବହୁତ ଏ କାର୍ଡ଼ ଚଳିବ ନାହିଁ ଚଳିବ ନାହିଁ ସରକାରୀ ଯେଉଁ ଔଷଧ ବିତରଣ କେନ୍ଦ୍ର କରୁଛନ୍ତି ସେଠାରେ ଭଲ କମ୍ପାନୀରେ ଔଷଧ ମିଳୁନାହିଁ ସରକାରୀ ଏହାକୁ ଦୃଷ୍ଟିରେ ରଖି ଯଦି ଡାକ୍ତର ଓ ନର୍ସମାନଙ୍କୁ ପରାମର୍ଶ ଦିଅନ୍ତି ଯେ ଠିକ୍ ସମୟରେ ଡାକ୍ତରଖାନା ଆସିବା ଠିକ୍ ସମୟରେ ଯଦି ଏବଂ ରୋଗୀମାନଙ୍କୁ ଠିକ୍ ଭାବେ ସେବା ପ୍ରଦାନ କରିବା ଦରକାର ତାହେଲେ ସମସ୍ତେ ସମାଜରେ ସାମାନ୍ୟରେ ସମାଧାନ ହେବା ଦରକାର ଆମ ଅଞ୍ଚଳରେ କୌଣସି ମେଡ଼ିକାଲ୍ ନାହିଁ ଆମର ଦେହ ଖରାପ ହେଲେ କୋଡ଼ିଏ କିଲୋମିଟର ଯାଇ ମେଡ଼ିକାଲ୍କୁ ଯିବାକୁ ପଡ଼ୁଛି ଆମ ଅଞ୍ଚଳରେ ଯଦି ମେଡ଼ିକାଲ୍ ହୁଅନ୍ତା ତାହେଲେ ଆମର ଏ ସମସ୍ୟା ଦୂର ହୋଇଯାଆନ୍ତା ଦୂର ହୋଇପାରନ୍ତା